ଆମ ଜିଲ୍ଲାର ପୂଜା ସ୍ଥଳୀ ହେଉଛି କପିଳାସ ଆଉ ଭୁବନର ବୁଦ୍ଧେଶ୍ୱର ଆଉ ଢେଙ୍କାନାଳରେ ଅଛନ୍ତି ଢେଙ୍କାନାଳରେ ଶିବ ମନ୍ଦିର କାମାକ୍ଷାରେ କାମାକ୍ଷୀ ଦେବୀ ଅଛନ୍ତି ଆଉ ଆମର ଏଇଠି ସବୁ ପର୍ବ ପର୍ବାଣି କି ପାଳା ଯାଏ ରାମ ନବମୀ ଟା ବେଶୀ ଧୁମ ଧାମରେ ପାଳନ କରାଯାଏ କି ଯେଉଁମାନେ ହନୁମାନଙ୍କର ଭକ୍ତ ସବୁ ସେମାନେ ପ୍ରଚାର କରନ୍ତି ରାମଙ୍କର ପ୍ରଚାର କରି ବୁଲନ୍ତି ଆଉ ଆମର ଅଁଳା ଗଛ ମୂଳରେ ସବୁ ରାମ ନବମୀ ପାଳନ କରାଯାଏ ଭକ୍ତମାନେ ସବୁ ତିନି ଚାରି ଦିନ ଧରି ପାଳନ କରାଯାଏ ରାମନବମୀ ଆଉ ଅଁଳା ମୂଳରେ ପୂଜା କରନ୍ତି ଆଉ ସବୁ ଧୁମ ଧାମରେ ପାଳନ ହୁଏ ରାମ ନବମୀ ଆଉ